ଆମେ ଓଟିଭି ମାଧ୍ୟମରେ ସବୁ ଖବର ପାଇସୁଁ ଯେନ୍ତା କି ବିଜେପି ନେତା ବିଜେଡ଼ି ନେତା କଂଗ୍ରେସ୍ ଆମ୍କୁ ଭଲ୍ ଖବର୍ ଦେସି କେତେ ଖରାପ ଖବର୍ ବି ଦେସି ଯେନ୍ତା କି ବିଜେପି ନେତା ଭଲ୍ କଥା କହେସି କେତେ ଜାଗାରେ ଖରାପ କଥା ବି କହେସି ଆମର୍ ଓଟିଭି ଭଲ୍ ଓ ଆମର୍ ଓଟିଭି ଭାସ୍କର୍ର ନ୍ୟୁଜ୍ ନ୍ୟୁଜ୍ ସବୁ ଜନାସି ଯେନ୍ତା ବିଜେପି ନେତା ବିଜେଡ଼ି ନେତା ଭଲ୍ କଥା ମାନେ ବି କହିସନ୍ କେତେ ଜାଗାରେ ଖରାପ୍ କଥା ବି କହିସନ୍ ଭଲ୍ ଭଲ୍ ନ୍ୟୁଜ୍ ଦେଖ୍ବା ଲାଗି ମିଲ୍ସି ଭାସ୍କର ନ୍ୟୁଜ୍ରେ କେତେ ଆମକୁ ଭଲ୍ ଭଲ୍ ଖବର ଶୁନ୍ବାର୍ ଲାଗି ଦେସି ଦେଖ୍ବାର୍ ଲାଗି ବି ଦେସି କେତେ ଭାସ୍କର ନ୍ୟୁଜ୍ ଭଲ୍ ଦେ ନ୍ୟୁଜ୍ ଦେଖାସି ଓଟିଭି ଆମ୍କୁ ବହୁତ୍ କିଛି ଦେଖାସି ଭଲ୍ ନ୍ୟୁଜ୍ ବରଗଡ଼୍ରେ ଯେନ୍ତା ଭଲ୍ କାଁଣା ହେଲା କିନୁ ଆକ୍ସିଡ଼େଣ୍ଟ୍ ହେଲା କିନୁ ମର୍ଡ଼ର୍ ହେଲା ଓ ଭାସ୍କର ନ୍ୟୁଜ୍ ଦେଖାସି ଓ ଟଭି ଭାସ୍କର ନ୍ୟୁଜ୍ ସବୁ ଭଲ୍ ଭଲ୍ ଜିନିଷ୍ ଦେଖାସି ବରଗଡ଼୍ନୁ ଧନୁଯାତ୍ରା ହେଲା ଯେ ଭାସ୍କର ନ୍ୟୁଜ୍ ଦେଖା ଆସ୍ଲା ଭଲ୍ ଆମର୍ ବରଗଡ଼୍ ଜିଲ୍ଲାରେ ଧନୁଯାତ୍ରା ହେଉଛି ବୋଲି ଭାସ୍କର ନ୍ୟୁଜ୍ ଦେଖା ହେଲା ଭଲ୍ ଲାଗ୍ଲା ଆମ୍କୁ ଦେଖିକରି